ହଁ ଆଜ୍ଞା

କିଏ କହୁଛନ୍ତି କହିଲେ ମ୍ୟାଡ଼ାମ୍ ଓଃ ହ ଘରଟା ଚରମ୍ପାର କେଉଁ ଜାଗାରେ କହିଲେ ଓ ସେ ଯେଉଁ ନାଲି ରଙ୍ଗର କୋଠାଟା ଦୁଇ ତାଲା କୋଠାଟା ଆଚ୍ଛା ଆଚ୍ଛା ହଉ କୁହନ୍ତୁ ହଁ ସେଇଟା ତ ଆପଣଙ୍କର ହେଇଗଲାଣି ଆସି ଅଢ଼େଇ ତିନି ବର୍ଷ ଭଳିଆ ହେଇଗଲାଣି ସେଇଟା ହେଇଥିଲା ରିପାରିଙ୍ଗ୍ କ'ଣ କରିବେ ଏ ଗୋଟେ କାମ କରୁନାହାନ୍ତି ନୂଆ ପାଇପ୍ ବଦଳାଇ ଦଉ ନାହାନ୍ତି ହଁ ମୁଁ ଯାଇ ସେଇଠି ଦେଖିଲା ପରେ ଆପଣଙ୍କର କ'ଣ କେମିତି ହେଇଛି କ'ଣ କରାଯାଇପାରିବ ଦେଖିଲେ ସେଇଟାକୁ ମୁଁ ମାନେ ଗୋଟେ କହି ପାରିବି ହିସାବ କରିକିରି ଆପଣଙ୍କୁ କହିବି ଯେ କେତେ ଭଳିଆ ଖର୍ଚ୍ଚ ଆସିଯିବ ହଁ ଏବେ ତ କାମ ଟିକିଏ ଅଧିକ ଅଛି ତେଣୁ ଚାରି ପାଞ୍ଚ ଦିନ ପରେ ମୁଁ ଟିକେ ଗଲେ ଚଳିବ ହଉ ମୁଁ ଚେଷ୍ଟା କରୁଛି ତଥାପି ତିନିଦିନ ଭିତରେ ହେଇ ହେବନି ତିନିଦିନ ପରେ ମିନିମମ୍ ହଁ ଦୁଇରୁ ତିନିଦିନ ପରେ ମୁଁ ଯାଇ ପହଞ୍ଚିଯିବି ଆଜ୍ଞା ଆଜ୍ଞା ଧନ୍ୟବାଦ ଆ